ଆମର ଛାତ ପଡ଼ିବାର ଥିଲା ସେତେବେଳେ ମୁଁ ବଜାରକୁ ଗଲି ନଟ୍ ବୋଲ୍ଟ କେତେ ଦରକାର ଥିଲା ତ ନଟ୍ ବୋଲ୍ଟ କିଣିବାକୁ ଯାଇଥିଲି ସେତେବେଳକୁ ଗଲି ବଜାରରେ ବିଭିନ୍ନ ପ୍ରକାରର ନଟ୍ ବୋଲ୍ଟ ଦୋକାନୀ ଦେଖାଇଲା ସେଇଥିରେ ଆମର ଟି ଭି ଏସ୍ କମ୍ପାନୀର ଥିଲା ଏ ଆମର ଷ୍ଟିଲନାସର ଷ୍ଟିଲ୍ ନଟ୍ ବୋଲ୍ଟ ଥିଲା ଏ ସବୁ ନଟ୍ ବୋଲ୍ଟ ଥିଲା ସେଥିରେ ଗୋଟେ ଆମର କମ୍ପାନୀ ଛୋଟ ସେଇଟା ଦାମୀ ଦାମୀ କହୁଥିଲେ ତାପରେ ଗୋଟେ ମୁଁ ନଟ୍ ବୋଲ୍ଟ ଆଣିଲି ଛାତ ପକାଇଲା ବେଳକୁ ସେତେରେ ଦେଖିଲି ଭଲ ବଢ଼ିଆ ରିଜଲ୍ଟଟା ବାହାରିଲା ଆଣିକି ଲଗାଇଲୁ ଲଗେଇ କିରି ତାପରେ ଆମେ ବ୍ୟବହାର କଲୁ ବ୍ୟବହାର କଲାପରେ ବଢ଼ିଆ ନଟ୍ ବୋଲ୍ଟ ବାହାରିଲା ବହୁତ ବଢ଼ିଆ ରିଜଲ୍ଟ ତାର ପଜେଟିଭ ରିଜଲ୍ଟଗୁଡ଼ା ବାହାରିଲା